ଆଜ୍ଞା ହଁ ମୁଁ ମୋ ରାଜ୍ୟ ବାହାରକୁ ତିନୋଟି ରାଜ୍ୟକୁ ଭ୍ରମଣ କରିଛି ଗୋଟିଏ ହେଲା ପଶ୍ଚିମବଙ୍ଗ ଅନ୍ୟଟି ହେଲା ତେଲେଙ୍ଗାନା ଅନ୍ୟଟି ହେଲା ମଧ୍ୟପ୍ରଦେଶ ପଶ୍ଚିମବଙ୍ଗକୁ ମୁଁ ସେଠାକୁ ଯାଇଥିଲି ମୋର ଚାକିରୀ କରିବା ଲାଗି ପ୍ଲସ ଭ୍ରମଣ ବି କରିଥିଲି ଭ୍ରମଣ କରିଥିଲି ବହୁତ ମନ୍ଦିର ଗୁଡ଼ାକ ଭ୍ରମଣ କରିଥିଲି ସେଠାରେ ବେଲୁୁର ମଠ ଅଛି ସେଠାକୁ ଯାଇଥିଲି ସେଠାରେ ବହୁତ ପୁରୁଣା କିମ୍ବଦନ୍ତୀ ଅଛି ସେଗୁଡ଼ାକୁ ଦେଖିବା ପାଇଁ ବି ମୁଁ ପଶ୍ଚିମବଙ୍ଗ ଯାଇଥିଲି ତେଲେଙ୍ଗାନାରେ ବହୁତ ବଡ଼ ବଡ଼ ମନ୍ଦିର ଗୁଡ଼ାକ ଅଛି ସେଠାରେ ରାମୋଜୀ ଫିଲ୍ମ ସିଟି ଚଳଚ୍ଚିତ୍ର ସେଠି ଅଛି ସେଠାକୁ ଦେଖିବାକୁ ଯାଇଥିଲି ସେଠାରେ ବୁଲିକି ବହୁତ ଆନନ୍ଦ ଲାଗିଲା ସେଠାକୁ ବି ବୁଲିବାକୁ ଯାଇଥିଲି ମଧ୍ୟପ୍ରଦେଶରେ ମହାକାଳେଶ୍ୱର ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲି ଆଉ ସେଠାରେ ବି ବହୁତ ବଡ଼ ବଡ଼ ମନ୍ଦିର ଅଛି ଯେମିତି ସୋମନାଥ ସୋମନାଥ ମନ୍ଦିର ଲାଗି ଗୁଜୁରାଟ ବି ଥରେ ଯାଇଥିଲି ବୁଲିବା ପାଇଁ ପରିବାର ସମସ୍ତ ଲୋକମାନଙ୍କୁ ନେଇକି ଗୁଜୁରାଟ ବି ଯାଇଥିଲି ସେଠାରେ ବି ଦର୍ଶନ କଲି ସେଠାର ମନ୍ଦିର ଗୁଡ଼ାକ ବି ବହୁତ ବଡ଼ ବଡ଼ ମନ୍ଦିର